ମୁଁ ଓଡ଼ିଶାର ଆଞ୍ଚଳିକ ଭାଷା କିଛି ଶିଖିଛି ହେଲେ କେବେ ବ୍ୟବହାର କରିନି ହେଲେ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ଅଲଗା ଅଲଗା ପ୍ରକାର ଭାଷା କଥା ରହିଛି କେଉଁଠି ଯିବା ଯିମି ଦେମି ନେମି ଯିବି ତ ଦେ ତ ଏମିତି ଭାଷା ଅଛି କେଉଁଠି କଂସାକୁ ବେଲା ଡେକ୍ଚିକୁ ଡେକ୍ଚି କରେଇ କଡ଼େଇ ସବୁ ପ୍ରକାର ଭାଷା ରହିଛି କିନ୍ତୁ ମୁଁ ସେ ଭାଷା କେବେ ହେଲେ କହିବି